ଆମ ଏଇ ପାଖ ଅଞ୍ଚଳରେ ବହୁତ ଗୁଡ଼ିଏ ସପିଂ ସେଣ୍ଟର ଅଛି ଯେ ସପିଂ ସେଣ୍ଟରକୁ କି ଆମ ଅଞ୍ଚଳ ଲୋକମାନେ ଯାଇ ସେଠାରୁ ବହୁତ ପ୍ରକାର ଜିନିଷ କିଣାକିଣି କରିଥାନ୍ତି ଏବଂ ବାହାରୁ ମଧ୍ୟ ପର୍ଯ୍ୟଟକମାନେ ସେଇ ସପିଂ ମଲ୍କୁ ଭ୍ରମଣ ପାଇଁ ଆସିଥାନ୍ତି ସେଇ ସପିଂ ମଲ୍ର ସାଜସଜ୍ଜା ସେଠାରେ ମିଳୁଥିବା ବିଭିନ୍ନ ପ୍ରକାର ଜିନିଷ ତାହାକୁ ସେମାନେ ଦେଖିଥାନ୍ତି ଏବଂ ସେଠାରେ ଖୁବ ଭଲ ଜିନିଷ ବା ସେ ଜିନିଷର ଭଲ କ୍ଵାଲିଟି ଏବଂ ତାହା ତାହା ଖୁବ ସୁଲଭ ମୂଲ୍ୟରେ ମିଳୁଥିବାରୁ ସେଇ ସେଇ ସପିଂ ମଲ୍କୁ ବହୁତ ଗୁଡ଼ିଏ ଲୋକଙ୍କ ସମାଗମ ଘଟିଥାଏ ଆମ ଅଞ୍ଚଳର ପ୍ରାୟ ସମସ୍ତେ ଲୋକ ସେହି ସପିଂ ମଲ୍କୁ ଯାଇଥାନ୍ତି ଏବଂ ସେଠାରେ ବିଭିନ୍ନ ପ୍ରକାର ଜିନିଷ କିଣାକିଣି କରିଥାନ୍ତି ସେହି ସପିଂ ମଲ୍ରେ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ଯ ଏବଂ ବିଭିନ୍ନ ପ୍ରକାର ଡ୍ରେସ୍ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଇତ୍ୟାଦି ମିଳିଥାଏ ଯେମିତି ସେଇ ବସ୍ତ୍ରାଳୟ ମାନଙ୍କରେ ଆମମାନଙ୍କ ପାଇଁ ସାର୍ଟ ପ୍ୟାଣ୍ଟ ତାପରେ ଶାଢ଼ୀ ଚୁଡ଼ିଦାର୍ ଛୁଆମାନଙ୍କ ବିି ସାର୍ଟ ମାନ ବହୁତ ପ୍ରକାର ଜିନିଷ ଏମିତି ମିଳିଥାଏ ଏବଂ ତାହା ଖୁବ କମ୍ ଦାମରେ ମଧ୍ୟ ମିଳିଥାଏ ପୁଣି ହସ୍ତଶିଳ୍ପ ପାଇଁ ବିଭିନ୍ନ ପ୍ରକାର ବଜାର ମଧ୍ୟ ଅଛି ହସ୍ତଶିଳ୍ପରୁ ଯେମିତି କଣ୍ଢେଇ ହାତ ତିଆରି ବାଉଁଶର ସାମଗ୍ରୀ କିମ୍ବା ହାତ ତିଆରି ମାଟିର ବହୁତ ଗୁଡ଼ଏ ସାମଗ୍ରୀ କିମ୍ବା ପ୍ଲାଷ୍ଟିକ୍ର ତିଆରି ବିଭିନ୍ନ ଖେଳନା ଇତ୍ୟାଦି ସେଇ ସ୍ଥାନମାନଙ୍କରେ ବହୁତ ଆକର୍ଷଣୀୟ ହିସାବରେ ମିଳିଥାଏ ଏବଂ ସେଠାରେ ଦାମ ମଧ୍ୟ ବହୁତ କମ୍ ସେମିତି ଆଉ ସେଇ ପାଖରେ ଖାଇବା ପାଇଁ ବହୁତ ପ୍ରକାର ସାମଗ୍ରୀ ମଳିିଥାଏ ଯେମିତି ଚାଓମିନ୍ ଚାଓମିନ୍ ସେଣ୍ଟର ଗୁଡ଼ିକ ଅଛି ସେଇ ସେଣ୍ଟରଗୁଡ଼ିକରେ ସେଣ୍ଟର ଗୁଡ଼ିକରେ ଚାଇନିଜ୍ ଭାରତୀୟ ଇତ୍ୟାଦି ସମସ୍ତ ପ୍ରକାର ଖାଦ୍ୟ ସେଠାରେ ଖୁବ କମ ଦାମରେ ମିିଳୁଥିବାରୁ ସେଠାରେ ପ୍ରାୟ ପ୍ରାୟ ସମୟରେ ପର୍ଯ୍ୟଟକମାନଙ୍କ ବେଶୀ ଭିଡ଼ ଲାଗିଥାଏ ବିଶେଷ କରି ସନ୍ଧ୍ୟା ସମୟରେ ସେଇ ସପିଂ ସେଣ୍ଟର ମାନଙ୍କରେ ଖୁବ୍ ପ୍ରବଳ ଜନଗହଳି ହୋଇଥାଏ